ପାଞ୍ଚ ବାର ଦୁଇ ହଜାର ବାର ଆଠ ଏକ ଦୁଇ ହଜାର ପନ୍ଦର ତିନି ନହ ଦୁଇ ହଜାର ଅଠର ଚାରି ପାଞ୍ଚ ଦୁଇ ହଜାର କୋଡ଼ିଏ ପାଞ୍ଚ ସାତ ଦୁଇ ହଜାର ତେଇଶି